ହଁ ଆମର୍ ଇନୁ ବରଗଡ଼୍ର ଡ଼େଲୀ ମାର୍କେଟ୍ରେ ଗୁଟେ ବଜାର୍ ଅଛି ସେନୁ କି ସବୁଦିନ ବଜାର୍ ବସଛି ଆଉ ସେନୁ ଭଲ୍ ଭଲ୍ ପନିପରିବା ମିଲ୍ସି ଯେନ୍ଟାକି କମ୍ ରେଟ୍ରେ ଆଉ ସୁଲଭ ମୂଲ୍ୟରେ ମିଲିପାରଛି ଯେନ୍ଟାକି ଡ଼େଲୀ ଲୁକ୍ ବିଭାଘରେ ବ୍ୟବହାର୍ କର୍ବା ଲାଗି ଡ଼େଲୀ ନେଇଯାଇସନ୍ ଆଉ ସେ ଜିନିଷ୍ କେ ଆନିକରି ସୁଇଟେବୁଲ୍ ଆକାରରେ ମିଲ୍ଛି ବୋଲିକରି ବହୁତ୍ ଆଏସନ୍ ଆଉ ସେନୁ ବହୁତ୍ ବେପାରି ମାନେ ବି ଆସିକରି ସେ ବ୍ୟବସାୟ ଶାମାନ୍ କେ ନେସନ୍ ଆଉ ନେଇକରି ନିଜର୍ ନିଜର୍ ଅଞ୍ଚଲ୍ରେ ବିକସନ୍ ଯେନ୍ଟାକି ନିଜର୍ ନିଜର୍ ଅଞ୍ଚଲରେ ସେମାନେ ଯାଇକରି ସମସ୍ତଙ୍କର୍ ଘରେ ଘରେ ବି ପହଞ୍ଚେଇ ପାରୁସନ୍ ଘରେ ଘରେ ପହଞ୍ଚାବା ଲାଗି ଆମକୁ ବହୁତ୍ ସୁବିଧା ହେଉଛି ବହୁତ୍ ଲାଭ୍ ହେଉଛି ଆଉ ଆମେ କମ୍ ଦାମ୍ ରେ ଭଲ୍ ଜିନିଷ୍ ତାଜା ତାଜା ପନିପରିବା ପାଇପାରୁଛୁଁ ସମସ୍ତଙ୍କୁ ତାଜା ପନିପରିବା ଖାଇବାର୍ ଲାଗି ଭଲ୍ ଲାଗ୍ସି ଆଉ ମୁଁ ବି କହିସି କି ସମସ୍ତେ ଭଲ୍ ଭଲ୍ ପନିପରିବା ଖାଇବ ଭଲ୍ ସେ ରହିବ ଆଉ ଭଲ୍ କରି